ବାଲେଶ୍ୱର ଜିଲ୍ଲାରେ ଜଳବାୟୁ ବାଲେଶ୍ୱର ଜିଲ୍ଲାରେ ଜଳବାୟୁ ଠିକ୍ ହୋଇଥାଏ ମାନେ ଯେମିତି କହିବାକୁ ଗଲେ ନରମ ବେଶୀ ଥଣ୍ଡା ନଥାଏ କିମ୍ବା ବେଶୀ ଗରମ ନଥାଏ ଆଉ ସେଇ ଟାଇମ ମାନେ ବସନ୍ତ ଋତୁ ଟାଇମ ଭଳିଆ ଲାଗେ ପୁରା ନର୍ମାଲ ଟାଇମ ନର୍ମାଲ ଋତୁ ରହିଥାଏ ନାହିଁ ଗରମ ହୋଇଥାଏ ବେଶୀ ନାହିଁ ଥଣ୍ଡା ପଡ଼ିଥାଏ ବେଶୀ ଠିକ୍ ଲାଗେ ବୁଲିବାକୁ ହଉ କାମ କରିବାକୁ ହଉ ବିଭିନ୍ନ ପ୍ରକାର ଗଛମାନଙ୍କ ପାଇଁ ମଧ୍ୟ ଠିକ୍ ଥାଏ ବର୍ଷା ମଧ୍ୟ ସଠିକ୍ ଟାଇମରେ ହୋଇଥାଏ ଆଉ ଗଛମାନେ ମଧ୍ୟ ଠିକ୍ ଟାଇମରେ ପାଣି ହଉ କି ଖରା ହଉ ଶୀତ ଋତୁ ପାଇଁ ମଧ୍ୟ ଠିକ୍ ଥାଏ ଆଉ ଆମ ଅଞ୍ଚଳ ଟିକେ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଟିକେ ଅଧିକ ଗରମ ଲାଗେ ମାନେ ଖରା ଦିନିଆ ଅଧିକ ଗରମ କରେ ଆଉ ବ ଶୀତ ଋତୁରେ ଟିକେ ଅ ଅଧିକ ସ ଥଣ୍ଡା ଲାଗେ ଆଉ ବର୍ଷା ଋତୁରେ ଠିକ୍ ଟାଇମରେ ବର୍ଷା ହୋଇଥାଏ ସଠିକ୍ ଟାଇମରେ ସବୁ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥାଏ ବିଭିନ୍ନ ପ୍ରକାର ଗଛମାନଙ୍କ ପ୍ରତି ମଧ୍ୟ ଏଇ ସବୁ ଜଳବାୟୁ ଠିକ୍ ଥାଏ ବିଭିନ୍ନ ପ୍ରକାର ଗଛ ମଧ୍ୟ ହୋଇଥାଏ ବାଲେଶ୍ୱରରେ ଜଳବାୟୁ ଠିକ୍ ଥିବାରୁ ଧାନ ଚାଷ ହଉ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟରେ ମଧ୍ୟ କୌଣସି କ୍ଷତି ହୋଇ ନଥାଏ ଭଲ ହୋଇଥାଏ ଚାଷ କାର୍ଯ୍ୟ ବାଲେଶ୍ୱର ଜିଲ୍ଲାର ତାପମାତ୍ରା କହିବାକୁ ତାପମାତ୍ରା କି ଜଳବାୟୁ କହିବାକୁ ଗଲେ ନର୍ମାଲ ଆଭରେଜ ଥାଏ ବେଶୀ ଥଣ୍ଡା ନଥାଏ କି ବେଶୀ ଗରମ ନଥାଏ ନର୍ମାଲ ଥାଏ